ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଗଲାବେଳେ ତାଙ୍କରି ବ୍ୟବହାର୍ଯ୍ୟ ଜିନିଷ ଧରିଯାଆନ୍ତି ଏବଂ ମାଛ ସମୁଦ୍ରରେ ଧରି ସେମାନେ ଆଣି ସମୁଦ୍ର କୂଳରେ ରହିଥିବା ଗୋଦାମ ଗୃହରେ ପୈଠ କରନ୍ତି ଗୋଦାମ ଗୃହରେ ରହିଥିବା ଲୋକ ତାଙ୍କର ଠିକ୍ ଉଚିତ ମୂଲ୍ୟ ଦେଇ ସେହି ମାଛ ଗୁଡ଼ିକୁ ପୁଣି ବଜାରକୁ ପଠାନ୍ତି ବଜାରରେ ଠିକ୍ ଦର ବ୍ୟବହାର କରି ବଜାରରେ ଲୋକମାନଙ୍କୁ ମାଛ ବିକ୍ରି କରାଯାଏ ଏହାଦ୍ୱାରା ଲୋକମାନେ ଉଚିତ ମୂଲ୍ୟରେ ମାଛ କିଣିପାରନ୍ତି ଏବଂ ଖାଇପାରନ୍ତି